ଓଡ଼ିଆ ସଂସ୍କୃତି କହିଲେ ଆମ ଜଗନ୍ନାଥ ସଂସ୍କୃତି ଯେମିତିକି ରଥଯାତ୍ରା ଦୁର୍ଗା ପୂଜା ରଥଯାତ୍ରାରେ ଆମ ରଥ ରଥ ଟଣାଯାଏ ଯେମିତି ଆଉ କେତେ କ'ଣ ବି ରଥ ଟଣାଯାଏ ଜଗନ୍ନାଥ ରଥରେ ବସି ମାଉସୀ ମାଆଙ୍କ ଘରକୁ ଯାଆନ୍ତି ସେଠି ନଅ ଦିନ ରହିକି ଦଶଦିନକୁ ଫେରନ୍ତି ବାହୁଡ଼ାରେ ଠାକୁର ଫେରନ୍ତି ଜଗନ୍ନାଥ ତା'ପରେ ଦୁର୍ଗା ପୂଜା ଦୁର୍ଗା ପୂଜାରେ ବି ସେମିତି ଆମ ଗାଁରେ ପାଳନ କରାଯାଏ ବହୁତ ଭଲ ହୁଏ ଦୁର୍ଗା ପୂଜା ରଜ ପର୍ବ କେତେ କ'ଣ ଶାମ୍ବଦଶମୀ ସବୁ ପାଳନ କରାଯାଏ ରଥଯାତ୍ରାରେ ବି ବହୁତ ମଜା ହୁଏ ବହୁତ ଇଏ ହଇ ଏବେ ଯେମିତି ଗଲା ହୋଲି ପର୍ବ ହୋଲିରେ ବି ବହୁତ ହୋଲି ଖେଳିଥିଲୁ ବହୁତ ମଜା କରିଥିଲୁ ଆଉ ଦୋଳ ବି ଗଲା ଦୋଳ ପର୍ବ ଦୋଳ ଆମ ଘରକୁ ଆସିଥିଲେ ଭୋଗ ଖାଇବା ପାଇଁ ଦୋଳରେ ଆସିକି ଖାଇବା ପାଇଁ ଆସିଥିଲେ ଆଉ ଦୋଳ ପର୍ବ ବି ହେଲା ବହୁତ ମଜା ହେଲା ଦୋଳ ପର୍ବ ବହୁତ ଭଲରେ କଟିଲା ଦୋଳ ଆସିଥିଲେ ଖାଇବା ପାଇଁ ସେଇ ଦୋଳମାନେ ସବୁ ସେଇ ଜଗନ୍ନାଥ ଠାକୁର ଆମ ସଂସ୍କୃତି ଜଗନ୍ନାଥର ଜଗନ୍ନାଥ ଜଗନ୍ନାଥ ପର୍ବ ଗଲା ରଥଯାତ୍ରା ରଥଯାତ୍ରାରେ ଏମିତିକି ହୁଏ ସବୁ କେତେ କ'ଣ ହୁଏ କେତେ କ'ଣ ଲକ୍ଷ୍ମୀ ନ ଜଗନ୍ନାଥ ବଳଭଦ୍ରା ସୁଭଦ୍ରା ସବୁ ଇଏ କରି ଯାଆନ୍ତି ମାଉସୀ ମାଆ ଘରୁ ମାଉସୀ ମାଆ ଘରୁ ନଅ ଦିନ ରହି ଦଶ ଦିନ ଫେରନ୍ତି ବାହୁଡ଼ା ଯାତ୍ରା ଦିନ ଫେରିକି ଆସଛନ୍ତି ତେଣୁ ରଥା ଟଣା ହୁଏ ଲୋ କେତେ ଲୋକ ହଜାର ହଜାର କୋଟି କୋଟି ଲୋକ ଯାଆନ୍ତି ଦେଖିବା ପାଇଁ ସେଦିନ ଦର୍ଶନ କରେ ବାହୁଡ଼ା ଦିନ ବି ବହୁତ ଯାଆନ୍ତି କେତେ ଅଛି ସୁନାବେଶ ଇଏ ସିଏ କେତେ ଅଛି ଠାକୁରଙ୍କର ଯେନ୍ ଠାକୁରଙ୍କୁ ଇଏକରି ଠାକୁର ବହୁତ ସୁନ୍ଦର ଦେଖାଯାଆନ୍ତି ସେତେବେଳେ ଏ ଆମର ବହୁତ ପର୍ବ ହଉ ଏବେ ଯେମିତି ଗଲା ହୋଲି ପର୍ବ ଦୋଳ ଆଉ ଯେନ ଶାମ୍ବଦଶମୀ ଦୂର୍ଗା ପୂଜା ଗଣେଶ ପୂଜା ସରସ୍ଵତୀ ପୂଜା କେତେ ପର୍ବ ରଜ ପର୍ବ କୁମାର ପୂର୍ଣ୍ଣିମା କୁମାର ପୂର୍ଣ୍ଣିମା ଯେମିତିକି ଆଉ ବାଟ ଓଷା କେତେ କ'ଣ ପର୍ବ ଅଛି ତେଣୁ ଆମେ ସବୁ ଆମ ସଂସ୍କୃତି ହେଲେ ଜଗନ୍ନାଥ ସବୁ ସେଇ ଜଗନ୍ନାଥ ମୂଳରେ ହିଁ ଜଗନ୍ନାଥ ତେଣୁ ଆମେ ଜଗନ୍ନାଥଙ୍କୁ ଡାକ ପ୍ରାର୍ଥନା କରିବେ ଜଗନ୍ନାଥଙ୍କୁ ଭଲରେ ରଖିବେ ଜଗନ୍ନାଥଙ୍କୁ ଇଏ କରି କରିବା ଜଗନ୍ନାଥ ଜଗନ୍ନାଥ ଓଡ଼ିଆ ହିଁ ଓଡ଼ିଆ ସଂସ୍କୃତି ହିଁ ଜଗନ୍ନାଥ ତେଣୁ ଜଗନ୍ନାଥ ଗୁଡ଼ାକି ଜଗନ୍ନାଥ କରିବି ରଥଯାତ୍ରା ଏବେ ଗଲା ଦୋଳପୂର୍ଣ୍ଣିମା ହୋଲି କେତେ କ'ଣ ପର୍ବ ଗଲା ତେଣୁ ଆମେ ସବୁ ପାଳନ କଲୁ ବହୁତ ମଜା କଲୁ ମୁଁ ଏତିକ କହୁଛି ରହିଲି